ହ୍ୟାଲୋ ପାୟଲ ପାୟଲ ଅଟୋ ଶୋ ରୁମରୁ କହୁଛନ୍ତି ତ ଆଜ୍ଞା ମୁଁ ଏଇ ମୁକ୍ତେଶ୍ଵରରୁ କହୁଥିଲି ସେ ଗୋଟେ ମୋର ଏବେ ଅରଜେଣ୍ଟଲି ଗୋଟେ ଟିକେ ଯିବାର ଅଛି ଭୁବନେଶ୍ୱର ତ ମୋର ଆଜି ଟିକେ ଏବେ ଗୋଟେ ସାର୍ ଫୋନ୍ କରିଥିଲେ ଗୋଟେ ମିଟିଙ୍ଗ୍ ଅରଜେଣ୍ଟ୍ ଅଛି ତ ମୁଁ ଟିକେ ଗୋଟେରେ ଯାଇଥାନ୍ତି ଆପଣଙ୍କ କ'ଣ ଗାଡ଼ି ଆଭଲେବୁଲ୍ ହବ

ହଁ ମୁଁ ଯାଇକି ପହଁଚିଗଲେ ଆପଣ ମୋତେ ଛାଡ଼ି ଦେଇକି ପଳାଇ ଆସିବେ ଆପଣ ରହିବାକୁ ପଡ଼ିବନି ହୁଁ ଗୋଟେରେ ବାହାରିଲେ ଦୁଇଟା ତିନିଟା ଭିତରେ ପହଁଚିବା ଆଉ

ଟିକେ ଦେଖନ୍ତୁ ଟିକେ କ'ଣ ହେଇପାରିବ ଆଜ୍ଞା ସିଏ ଅର୍ଜେଣ୍ଟ୍ ଦରକାର ପଡ଼ିଲା ତ ଏବେ ଟିକେ ବର୍ଷା ବି ହେଇଛି ତ ସେଥିପାଇଁ ମୁଁ ଆପଣଙ୍କୁ ଫୋନ୍ କରିଥିଲି ମୁଁ କହିଲି ଟିକେ କ'ଣ ଟିକେ ଦେଖିକି ଆପଣ କ'ଣ ଟିକେ କରନ୍ତୁ ମୁଁ ଏକ୍ସଟ୍ରା ଦେବି ପଛେକ ପଇସା ଆପଣ ଟିକେ ଦେଖନ୍ତୁ କ'ଣ ହେଇପାରିବ ହଁ ଟିକେ ଦେଖନ୍ତୁ ଟିକେ ଆପଣ କ'ଣ ହେଇପାରିବ ଆଉ କ'ଣ କରିବି ଏମିତି ଅସୁବିଧାରେ ଆଉ ବର୍ଷା ଉଠାଇଲାଣି ଆଉ କାହାକୁ କୁଆଡ଼େ କ'ଣ ବାଇକ୍ ରେ ବି ଯାଇହେବନି କାହିଁକିନା ବାଇକ୍ ଗଲେ ସେଇଠି ଷ୍ଟାଣ୍ଡରେ ରଖିବାକୁ ପଡ଼ିବ ମୁଁ ଗୋଟେ ଦିନି ଦୁଇଦିନି ପରେ ଆସିବି କ'ଣ କରିବି ସିଏ ଅସୁବିଧା ହବ

ଆପଣ ମାର୍କେଟ୍ ଉପରକୁ ଆସୁନାହାନ୍ତି ମୁଁ ଲାଇଭ୍ ଲୋକେସନ୍ ଆପଣଙ୍କୁ ସେୟାର୍ କରୁଛି ଆପଣ ଆସନ୍ତୁ କେତେ ଟଙ୍କା ପଡ଼ିବ ଆପଣ କହୁଛନ୍ତି କେତେ ଟଙ୍କା ନେବେ ହଁ ଠିକ ଅଛି ଚଳିବ କିଛି ଅସୁବିଧା ନାହିଁ ଆପଣ ଆସନ୍ତୁ ମୁଁ ଲୋକେସନ୍ ଆପଣଙ୍କୁ ସେୟାର୍ କରୁଛି ଆପଣ ଆସନ୍ତୁ ଆଜ୍ଞା ଆଜ୍ଞା ଟିକେ ଜଲଦି ଟିକେ ଆସିବେ ଆଚ୍ଛା ହ ହଉ